ଆମ ଯାଜପୁର ଜିଲ୍ଲାରେ ବଡ଼ ମେଡ଼ିକାଲ୍ ରହିଛି କିନ୍ତୁ ଆମ ଅଞ୍ଚଳରେ ଗ୍ରାମାଞ୍ଚଳରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସେଥିରେ ପ୍ରସୂତିମାନଙ୍କର ଏତେ ସବୁ ରହିବା ଖାଇବା ଔଷଧପତ୍ର କୌଣସିର ସୁବିଧା ନାହିଁ ସବୁ ନିଜ ହାତରୁ କିଣାଯାଉଛି ଗାଡ଼ିର ସୁବିଧା ନାହିଁ ନିଜେ ଗାଡ଼ି ଆଣି ପଇସା ଖର୍ଚ୍ଚ କରି ପ୍ରସୂତିମାନଙ୍କୁ ଡାକ୍ତରଖାନା ନିଆଯାଉଛି ବାଥରୁମ୍ ବହୁତ ଅସନା ପଦାରେ ମଶାମାଛି ଉଡ଼େଇକି ଲୋକମାନେ ଶୋଉଛନ୍ତି ବେଡ଼୍ ପାଉନାହାନ୍ତି ଠିକ୍ ଟାଇମ୍ରେ ଡାକ୍ତରମାନେ ଆସି ପ୍ରସୂତିମାନଙ୍କରୁ ଦେଖାଶୁଣା କରୁନାହାନ୍ତି